ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ରୋଷେଇ ମୁଁ କରେ କାରଣ ମୁଁ ଗୃହିଣୀ ତ ଗୃହିଣୀ ହିସାବରେ ସବୁପ୍ରକାର ରୋଷେଇ କରିବାକୁ ପଡ଼େ ତ ମଧ୍ୟାହ୍ନ ଭୋଜନରେ ମୁଁ ଭାତ ଡାଲି ଭଜା ଏହିସବୁ କେତେପ୍ରକାର ଆଇଟମ୍ କରେ କାରଣ ଆମ ଘରେ ତ ବହୁତ ମେମ୍ବର ମାନେ ଲୋକସଂଖ୍ୟା ଅଛନ୍ତି ତ କିଏ କହିବି ମୁଁ ଭାତ ଖାଇ ଭଜା ଖାଇବି କିଏ କହିବ ତରକାରୀ ଖାଇବି ତ ତାଙ୍କ ମନ ଅନୁସାରେ ମାନେ ମତ ଅନୁସାରେ ନେଇକି ମୁଁ ରୋଷେଇ କରେ ତ ଭାତ ଡାଲି ଭଜା ତରକାରୀ ଖଟା ଶାଗ ଭଜା କଦଳୀ ଭଜା ଆଳୁ ଭଜା ଭେଣ୍ଡି ଭଜା ଏମିତି ସବୁ କରେ ରାତ୍ରି ଭୋଜନରେ ମୁଁ ଭାତ ବି କରେ ଏବଂ ରୁଟି ବି କରେ ରାତିରେ କାହିଁକିନା ଆମ ଶ୍ଵଶୁରଙ୍କ ଦେହ ଖରାପ ବା ଡାଇବେଟିସ୍ ଥିବାରୁ ତାଙ୍କୁ ରୁଟି ଏବଂ ତରକାରୀ ବା ଡାଲମା କରିଦିଏ ତ ତା'ପରେ ଆମକୁ ଆମକୁ ନେଇକି ଭାତ କରେ ଆମେ ଭାତ ଖାଉ ଭାତ ଡାଲି ତରକାରୀ ଭଜା ଆଉ ଖଟା ଇତ୍ୟାଦି